ହ୍ୟାଲୋ ମ୍ୟାଡ଼ାମ ହ୍ୟାଲୋ ମ୍ୟାଡ଼ାମ ମୁଁ ବୀଣାପାଣି ବେହେରା କହୁଥିଲି ମ୍ୟାଡ଼ାମ ମୁଁ ଆପଣଙ୍କ ପାଖରେ ହୋଇଗଲାଣି ଚାରି ପାଞ୍ଚ ମାସ ତଳେ ମୁଁ ଅପରେସନ୍ ହୋଇଥିଲି ଆପଣଙ୍କ ପାଖରେ ଟିଉମର୍ ର ଅପରେସନ୍ ହୋଇଥିଲି ଆଉ ଏବେ କିନ୍ତୁ ଆଗରୁ ଯେମିତି ଅପରେସନ୍ ଯେତେବେଳେ ହୋଇନଥିଲି ମୋତେ ଯେମିତି ଟିଉମର୍ ଟା ପେଟରେ ଥିଲା ଭଳି ଯେମିତି ଲାଗେ ପେଟଟା ଗେଟା ହେଲା ଭଳି ଲାଗେ ଲାଗୁଛି ପେଟଟା ବିନ୍ଧା ହେଉଛି ବହୁତ ଜୋରରେ ବାନ୍ତି ମଧ୍ୟ ଲାଗୁଛି ମୁଣ୍ଡଫୁଣ୍ଡ ବିନ୍ଧୁଛି ଖାଇବାକୁ ବି ଇଛା ହେଉନି ସେମିତି ଏବେ ବି ଲାଗୁଛି ଆଉ ମ୍ୟାଡ଼ାମ କ'ଣ ପୁଣି ସେମିତି କିଛି ହେଉଛି ନା କ'ଣ ଟିଉମର୍ ହେରିକା ପେଟରେ ଆଜ୍ଞା ମ୍ୟାଡ଼ାମ ମ୍ୟାଡ଼ାମ ଯେଉଁ ଏବେ କିଛି ମେଡ଼ିସିନ୍ ଫେଡିସିନ ଆପଣ ଦେଇପାରିବେନି ବିନ୍ଧା ହେଉଛି ଯେଉଁ ସେଥିପାଇଁ ନା ନାଇଁ ସେ ଟେଷ୍ଟ ଆଉ ଅଲଟ୍ରାସାଉଣ୍ଡ ହେଲାପରେ ହିଁ ଦେବେ ଆପଣ ହଁ ମ୍ୟାଡ଼ାମ ମୁଁ ଖାଇଲି ଆପଣ ତ କହିଥିଲେ ଦୁଇ ମାସ କଣ୍ଟିନ୍ୟୁ ପୁରା କରିବେ ମେଡ଼ିସିନ୍ ଗୁଡ଼ାକ ଦୁଇମାସ ଯାଏଁ ପୁରା ଠିକ ଟାଇମ୍ ରେ ସବୁ ମେଡ଼ିସିନ୍ ଗୁଡ଼ାକ ଖାଇଥିଲି କିନ୍ତୁ ଏବେ ପୁଣି ଏମିତି ସବୁ ଅସୁବିଧା ଗୁଡ଼ାକ ଦେଖାଉଛି ମୋର ଆଜ୍ଞା ମ୍ୟାଡ଼ାମ ମ୍ୟାଡ଼ାମ ଆପଣ କେଉଁଠି କେଉଁ କେଉଁ ଦିନ ଆସୁଛନ୍ତି ଆପଣଙ୍କ କ୍ଲିନିକ୍ କୁ ଆଜ୍ଞା ଦିନ ଦଶଟାରୁ ବାରଟା ଗୋଟାଏ ଯାଏଁ ରହୁଛନ୍ତି ଆପଣଙ୍କୁ ଫୋନ୍ କରିକି ତା'ହେଲେ ମୋତେ ଯିବାକୁ ପଡ଼ିବ ଆଉ ମ୍ୟାଡ଼ାମ ଯେଉଁ ମୁଁ ଏବେ କିଛି ଦିନ ତଳେ ମୁଁ ସବୁ ମୋର ବ୍ଲଡ଼ପ୍ରେସର ସୁଗାର ଆଉ ଥାଇରଏଡ଼ ଏଗୁଡ଼ାକ ସବୁ ଟେଷ୍ଟ କରେଇଥିଲି ପୁଣି ଗଲେ ଆପଣ ସେସବୁ ଟେଷ୍ଟ କରେଇବେ ନା କ'ଣ ଆଜ୍ଞା ତ ମ୍ୟାଡ଼ାମ ମୁଁ ଯେଉଁ ଆଉ ଥରେ ଯିବି ସୋମବାର ଦିନ କିଛି ସେମିତି ଅଲଟ୍ରାସାଉଣ୍ଡରୁ ବାହାରେ ଆପଣ କ'ଣ ସଙ୍ଗେ ସଙ୍ଗେ ଅପରେସନ କରେଇବେ ନା ନାଇଁ ମେଡ଼ିସିନ୍ ରେ ମୋର କମି ଯିବ ସେଗୁଡ଼ିକ ମ୍ୟାଡ଼ାମ ଯେଉଁ ମୁଁ ଯିବି ଯେତେବେଳେ ସବୁ ଆମ ପୁରୁଣା ଯେଉଁ ମୁଁ ଅପରେସନ ହୋଇଥିଲି ସେତେବେଳେ ତାର ସବୁ ପ୍ରେସକ୍ରିପସନ୍ ମେଡ଼ିସିନ୍ ଫେଡିସିନ ଯେଉଁ ଆପଣ ଦେଇଥିଲେ ସେଗୁଡ଼ିକ କ'ଣ ନେଇକି ଯିବି ସାଙ୍ଗରେ ଆପଣଙ୍କ ପାଖକୁ ନାଇଁ ମ୍ୟାଡ଼ାମ ମୁଁ ଆଉ କେଉଁଠି ଦେଖେଇନି ଆପଣଙ୍କ ପାଖରେ ତ ଅପରେସନ ହେଲା ପରେ ସେହି ଯେଉଁ ମେଡ଼ିସିନ୍ ଗୁଡ଼ିକ ଖାଇବା ପରେ ମୋର ସବୁ କମି ଯାଇଥିଲା ମୁଁ ବି ଆଉ ଦେଖେଇନି ସେଗୁଡ଼ାକ କିଛି ହଁ ମ୍ୟାଡ଼ାମ ଦଶପନ୍ଦର ଦିନ ହେବ ପୁଣି ସେମିତି ମୋତେ କାଟିଲା ଟିକିଏ ଟିକିଏ ପେଟ ସେମିତି ସବୁ ଲକ୍ଷଣ ଗୁଡ଼ାକ ଦେଖେଇଲାଣି ଦଶପନ୍ଦର ଦିନ ହେଲା ନାଇଁ ମୁଁ କହିକି କାଲି ଆଣିକି ଗୋଟିଏ ଜାଗାରୁ ଖାଇଥିଲି ଏହି ମେଡ଼ିସିନ୍ ଷ୍ଟୋରରୁ ପାଖ ମେଡ଼ିସିନ୍ ଷ୍ଟୋରରୁ ଆଉ କିନ୍ତୁ କମିଲାନି ମ୍ୟାଡ଼ାମ ଅ ହେଉ ଠିକ ଅଛି ଆଜ୍ଞା ମ୍ୟାଡ଼ାମ ଟେଷ୍ଟ ହବନା ମୁଁ ଖାଲି ପେଟରେ ଯିବି ମୋତେ ଯିବାକୁ ପଡ଼ିବ ଅ ହେଉ ମ୍ୟାଡ଼ାମ ରହୁଛି ତା'ହେଲେ ସୋମବାର ଦିନ ଯିବି ଆଉ ହେଉ ଠିକ ଅଛି